ଆପଣ ଜୋମାଟୋରୁ କହୁଥିଲେ କି ମୁଁ ଯଦି ଆପଣଙ୍କ ସାଇଟ୍ରୁ ଖାଦ୍ୟ ଅର୍ଡ଼ର୍ କରିବି ଆପଣ କେତେ ପର୍ସେଣ୍ଟ୍ ରିହାତି କୁପନ୍ ମିଳୁଛି ନାହିଁ ମିଳୁଛି କି ନାହିଁ ଆପଣ ଟିକିଏ ଯାଞ୍ଚ କରିକି ମୋତେ ଜଣାନ୍ତୁ